ପୁରୀ ଜିଲ୍ଲା ସମୁଦ୍ର କୂଳରେ ଯେଉଁ ବାତ୍ୟାଫାତ୍ୟା ହେଲା ବେଳେ ସବୁ ଢ଼େଉ ଆସିକି ଘର ଦ୍ୱାର ଭାଙ୍ଗି ଦେଉଛି ମାନେ ସବୁ ପାଣି ମାନେ ସମୁଦ୍ର ପାଣି ସବୁ ଖାଇଯାଉଛି ଘରଦ୍ୱାର ଭାଙ୍ଗି ଦେଉଛି ମାଟି ଘର ଏହାଦ୍ୱାରା ହେଉଛି ମାନେ ଲୋକମାନେ ଚଳିବାକୁ ସବୁ ଅସୁବିଧାରେ ସମୁଖୀନ ହେଉଛନ୍ତି ପର୍ଯ୍ୟଟକମାନେ ଯୋଗୁଁ ଆସୁଛନ୍ତି ପର୍ଯ୍ୟଟକମାନେ ତାଙ୍କ ପାଇଁ ଲାଟିନ୍ ବାଥ୍ରୁମ୍ ୟାର କିଛି ସୁବିଧା ନାହିଁ ତ ପର୍ଯ୍ୟଟକମାନେ ହଇରାଣ ହୋଇକି ଆସୁଛନ୍ତି ଯିବା ଆସିବା କରୁଛନ୍ତି ତ ପର୍ଯ୍ୟଟକମାନେ ସବୁ ବୁଲାବୁଲି କରିବାକୁ ଆସିଲା ବେଳେ ମାନେ କିଛି ମାନେ ପିଇବା ପାଣି ବି ଭଲସେ ପାଇ ପାଇ ପାରୁନାହାନ୍ତି ଏହାଦ୍ୱାରା ମାନେ ପୁରୀ ଜିଲ୍ଲାରେ ଏଇ ସବୁ ସମୁଖୀନ ଦେଖା ଦେଉଛି ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ରହୁଛି ଏବଂ ପୁରୀ ଜିଲ୍ଲାର ମାନେ ଅନେକ ବହୁତ ସମସ୍ୟା ରହିଛି ପିଇବା ପାଣିର ମାନେ ପର୍ଯ୍ୟଟକମାନେ ବୁଲିବାକୁ ଆସିଲା ବେଳେ ମାନେ ମାନେ ରହିବା ପାଇଁ ବି ଟିକେ ଅସୁବିଧା ଅଛି ମାନେ ଲାଟିନ୍ ବାଥ୍ରୁମ୍ ହେରା ସବୁ କିଛି ନାହିଁ ତ ପିଇବା ପାଣିର ବି ସୁବିଧା ନାହିଁ ପର୍ଯ୍ୟଟକମାନେ ଆସିକି ବହୁତ ହଇରାଣ ହୋଇକି ଯାଉଛନ୍ତି ତ ଘରଦ୍ୱାର ଭାଙ୍ଗିଯାଉଛି ସବୁ ହୋଇଯାଉଛି ଏହାଦ୍ୱାରା ପର୍ଯ୍ୟଟକମାନେ ସମୁଖୀନ ହେଉଛନ୍ତି ଏଇ ସବୁ ଅସୁବିଧାରେ ପୁରୀ ଜିଲ୍ଲାମାନଙ୍କ ଉପରେ ଦୃଷ୍ଟିରୁ ସମ୍ମୁଖୀନ ସମ୍ମୁଖୀନ କରାଯାଉ